ହେଲୋ ହଁ ଆପଣ ମୁଁ ତ ଏଠି ଷ୍ଟଲ୍ ଲଗେଇଛି ଓଡ଼ିଶାରେ ମୁଁ ହଁ ଏଠି ମୁଁ ବରା ସିଙ୍ଗଡ଼ା ସବୁ ଆଉ ଦୁଇ ଚାରି ପ୍ରକାର ଭେରାଇଟି ଚାଟ୍ ଫାଟ୍ ସବୁ ଏଠି ମୋର ବିକ୍ରୀ

ନା ସବୁ ପ୍ରକାର ଜିନଷ ମୁଁ ରଖିଛି ଷ୍ଟଲ୍ରେ ଆମର ବରା ସିଙ୍ଗଡ଼ା ଆମର ଦଶ ଟଙ୍କା ଲେଖାଏଁ ଦିଆହେଉଛି ଦଶଟଙ୍କା ଲେଖାଏଁ ଆଉ ଚାଟ୍ ସବୁ ପଚିଶ ଟଙ୍କା ତିରିଶ ଟଙ୍କା ଏମତି ସବୁ ହଁ ମୁଁ ରଖିଛି ମିସ୍ତ୍ରି ରଖିଛି ମୁଁ ନିଜେ ବି କରେ ମିସ୍ତ୍ରି ବି ରଖିଛି ମିଶିକିରି ଆମେ କରୁ ଗୋଟେ ମିସ୍ତ୍ରି ରଖିଛି ହଁ ମିସ୍ତ୍ରି ଜଣେ ଅଛି ଆଉ ମୁଁ ଅଛି ଆଉ ଏମତି ପିଲା ଗୋଟେ ସପ୍ଲାଏ ପାଇଁ ରଖାହୋଇଛି ଦିଆ ଫିଆ କରିଆ ପାଇଁ ଦବା ନବା ପାଇଁ ହଁ ଆମର ଠିକ୍ ଚାଲଛି ଆମର ହୋଇଗଲାଣି ମୋର ତିନି ଚାରି ବର୍ଷ ହେଲାଣି କଲିଣି ଏଇଟା ତିନି ଚାରି ବର୍ଷ ଭଲ ଚାଲଛି ଆମର ହଁ ହଁ କୁହନ୍ତୁ ହଁ ଦେଖିବାକୁ ଏପଟେ ତ ଆମର ସେମତି ଏତେ ଚାଲୁନି ବହୁତ ଲୋକ ତ ବାହାରେ ଦାଦନ ଖଟିବାକୁ ଯାଉଛନ୍ତି ଆଉ ଏଠି ଆମର କିଏ ଲୋକ ସଂଖ୍ୟା ହିସାବରେ ବି ମାନେ କମ ଟିକେ ସେଲିଙ୍ଗ୍ ହେଉଛି ଯଦି ସେଠି ଆପଣଙ୍କର ସୁବିଧା ଥିବ ଦେଖିବା ମୁଁ କରିବା ସେମତି କିଛି ଗୋଟେ ବ୍ୟବସ୍ଥା କରିବା ଯାହା ବି ହେବ ହେଉ ହଁ ହଁ ମୁଁ ହଁ ମୁଁ ଦେଖୁଛି ମୁଁ ହିସାବ ଲଗେଇକି ଦେଖୁଛି ସିଆଡ଼େ ଗଲେ ଆମର କେତେ ସୁବିଧା ହେବ ପାରିବ କେତେ କ'ଣ ପ୍ରଫିଟ୍ ହେବ କ'ଣ ହେବ ମୁଁ ଜିନଷ ଗୋଟେ ହିସାବ ଲଗେଇବି ବାହାର କରିବି ଏବେ ଆମର ବି ଖର୍ଚ୍ଚ ନିଜ ଖର୍ଚ୍ଚ ସିଏ ଲେବର୍ ଯିଏ ନେଉଛି ମାନେ ପିଲାଟା ଯେଉଁ କାମ କରେ ସପ୍ଲାଏ କାମ ସବୁ ମିଶିକରି ସିଏ କେତେ ମୋର ଖର୍ଚ୍ଚଟା ପଡ଼ୁଛି ଆଉ ସେଠିକି ଗଲେ ମୋର ସେଠି ରହିବା ଖାଇବା ପିଇବା ସବୁ ଏଠି କ'ଣ ନିଜ ଏରିଆରେ ମୁଁ ରହିଛି କରୁଛି ସେଠି ଗଲେ ମତେ ତ ଭଡ଼ା ଫଡ଼ା ସବୁ ଦେଇକି ରହିବାକୁ ହେବନା ସେଠି ଆମ ସବୁ ହିସାବ ଲଗେଇକିରି ଦେଖିବି ଆଉ ରହିକି ଦେଖିବି କେତେ ହେବ ସୁବିଧା ଆଉ ହିସାବ ଲଗେଇବି ଯଦି ବି ସୁବିଧା ହୁଏ ମୁଁ କରିବି ଦେଖିବା ହିସାବ ଲଗେଇକି ପ୍ରତ୍ୟେକ ଜିନିଷ ମୋର ଯୋଉ ଆଇଟମ୍ ସବୁ ହେଉଛି ଏକା ସେଇଠି ସବୁ ଚାଲିବ କି ନ ଚାଲିବ ହଉ ମୁଁ ଜଣେଇବି ହଉ ହଉ ହଉ ହଉ